ଆମର ସାଂସ୍କୃତିକ ପ୍ରଥା ଯାକ ବହୁତ କିଛି ଅଛି ପ୍ରଥମେ ତ ଆମର ଠାକୁରାଣୀ ଯାତ୍ରା ରଥଯାତ୍ରା ଆଉ ଦଶହରା ଦଣ୍ଡନାଚ ଗାଁ ପୂଜା ତ ବହୁତ କିଛି ପର୍ବ ଅଛି ତ ଏହି ସାଂସ୍କୃତିକ ପ୍ରଥାକୁ ଆମର ଯୁବ ଯୁବପିଢ଼ି ମାନେ ମଧ୍ୟ କଡ଼ାକଡ଼ି ଭାବେ ପାଳନ କରନ୍ତି ଆଉ ଆମର ସାଂସ୍କୃତିକ ପ୍ରଥା ମଧ୍ୟରୁ ଆମର ଠାକୁରାଣୀ ଯାତ୍ରା ହେଉଛି ମୁଖ୍ୟ ପର୍ବ ତ ସେହି ଠାକୁରାଣୀ ପର୍ବରେ ଯିଏ ଯୁଆଡ଼େ ଯେତେ ଦୂରରେ ଥିଲେ ମଧ୍ୟ ସେହି ପର୍ବ ପାଳନ କରିବା ପାଇଁ ସମସ୍ତେ ଆସିଥାଆନ୍ତି ଆଉ ସମସ୍ତେ ଏକ ହୋଇଥାଆନ୍ତି ଏହି ପର୍ବ ଗୋଟିଏ ମାସ ଧରିକି ଚାଲିଥାଏ ଆଉ ଏହି ପର୍ବରେ ଆମର ଯେତିକି ଠାକୁରାଣୀ ମା' ଅଛନ୍ତି ସବୁଯାକ ଆମର ଗୋଟିଏ ଗୋଟିଏ ପାଖରେ ଦେଖିବାକୁ ମିଳିଥାଏ ଆଉ ସେତିକିବେଳେ ସମସ୍ତଙ୍କର ଇଛା ଥାଏ ସେହି ଠାକୁରାଣୀ ଯାତ୍ରା ଦେଖିବା ପାଇଁ ଆଉ ସମସ୍ତେ ଯାଇ ବି ଥାଆନ୍ତି କେବଳ ଖାଲି ଆମ ଜିଲ୍ଲାର ସମସ୍ତେ ସେଇଠି ସାମିଲ୍ ହୁଅନ୍ତି ତାହା ନୁହେଁ ତ ଆମର ଏଇ ଜିଲ୍ଲା ବାହାରର ମଧ୍ୟ ଆସିଥାଆନ୍ତି ଆଉ ସେହି ଯାତ୍ରାରେ କେବଳ ଖାଲି ସେହି ଠାକୁରାଣୀ ଯାତ୍ରାରେ କେବଳ ସେହି ଠାକୁରାଣୀ ମା'ଙ୍କୁ ଦର୍ଶନ କରିବାକୁ ମିଳେ ତାହା ନୁହେଁ ସେଠାକୁ ସମସ୍ତ ମାନେ ଦୋଳିଠାରୁ ଆରମ୍ଭ କରି ମନୋରଞ୍ଜନ କାର୍ଯ୍ୟକ୍ରମ ଇତ୍ୟାଦି ସବୁ ଜିନିଷ ସେଇଠି ଦେଖିବାକୁ ମିଳିଥାଏ ଆଉ ସେହି ଠାକୁରାଣୀ ପର୍ବ ଆମର ଏମିତି ଏକ ପର୍ବ ସେଇଠି ମାନେ ଜଣେ ବୁଢ଼ାଠାରୁ ଆରମ୍ଭ କରିକି ଆମର ଛୁଆ ପିଲା ପର୍ଯ୍ୟନ୍ତ ସମସ୍ତେ ମନୋରଞ୍ଜନ କରିଥାଆନ୍ତି ଆଉ ନିଜେ ମଧ୍ୟ ଆନନ୍ଦିତ ହୋଇଥାଆନ୍ତି ସେହି ପର୍ବ ପାଳନ କରିବା ପାଇଁ ଆଉ ସେଠାକୁ ବୁଲିବା ପାଇଁ ଅନେକ ଜିଲ୍ଲାରୁ ମଧ୍ୟ ଆଉ ରାଜ୍ୟ ବାହାରୁ ମଧ୍ୟ ଆସିଥାନ୍ତି ସମସ୍ତେ ସେଇ ଠାକୁରାଣୀ ଯାତ୍ରା ଦେଖିବାପାଇଁ ଆଉ ସେଠାକୁ ଅନ୍ୟାନ ହିରୋ ହିରୋଇନ୍ ମଧ୍ୟ ଆସିଥାଆନ୍ତି ଆମର ଅଭିନେତ୍ରୀ ଅଭିନେତା ମଧ୍ୟ ଆସିଥାନ୍ତି ଆଉ ଅନେକ ମନୋରଞ୍ଜନ କାର୍ଯ୍ୟକ୍ରମ ବି ହୋଇଥାଏ ଆଉ ଏଠାରେ ଯୁବ ଯୁବପିଢ଼ି ମାନେ ବହୁତ ଗୁରୁତ୍ୱପୂର୍ଣ୍ଣ କାମଟା କରିଥାଆନ୍ତି ଆଉ ଏହି ଯାତ୍ରାକୁ କେମିତି ଆଗକୁ ବଢ଼େଇବେ ସେ ସବୁରେ ସେମାନେ ବହୁତ ଗୁରୁତ୍ୱ ଦେଇଥାଆନ୍ତି ଆଉ କେମିତି ଭଲରେ ହେବ ଆଉ କେମିତି ସହଜରେ ହେବ କେମିତି ସୁବିଧାରେ ହେବ ସେ ସବୁ ଉପରେ ବି ଗୁରୁତ୍ୱ ଦେଇଥାଆନ୍ତି